ଗ୍ରାମୀଣ ଲୋକଙ୍କପାଇଁ ଆଇନ ସେବାରେ ଅସୁବିଧା ରହୁଛି କି ଓକିଲୋ ଥାନା କୋର୍ଟ ଆମ ଗାଁରେ ସେମିତି କିଛି ସୁବିଧା ନାହିଁ ଥାନା ବହୁତ ଦୂରରେ ଆଉ ଥାନାକୁ ଗଲେ ବହୁତ ଅସୁବିଧାରେ ଆମେ ଥାନାରେ ପହଞ୍ଚୁ ଆଉ ଲୋକମାନେ ବହୁତ ଅସୁବିଧାରେ ରୁହନ୍ତି କିଛି ବି ଅସୁବିଧା ହେଲେ ଥାନାକୁ ଗଲେ ବହୁତ ଟଙ୍କା ଦେବାକୁ ପଡ଼େ ତାପରେ ବି ସେମାନେ ଆମ କଥା କିଛି ଶୁଣନ୍ତିନି ଆଉ ଲୋକମାନେ ବି ବହୁତ ଅସୁବିଧାରେ ରୁହନ୍ତି